ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବାପାଇଁ ଓ ସରଂକ୍ଷଣ କରିବାପାଇଁକା ଆମେ ଓ ଯେମିତିକି ଆଜିକାଲିକା କଲେଜ୍ ହେଉ କି ସ୍କୁଲ୍ ହେଉ ସେଇ ସବୁ ପିଲାମାନଙ୍କୁ ଆମେ ଓଡ଼ିଆ ସ୍କୁଲ୍ରେ ପଢ଼େଇବା ଇଂରାଜୀ ସ୍କୁଲ୍ରେ ନପଢ଼େଇକି ଓଡ଼ିଆ ସ୍କୁଲ୍ରେ ପଢ଼େଇଲେ ପିଲାମାନଙ୍କର ଓଡ଼ିଆ ଜ୍ଞାନ ପ୍ରୋତ୍ସାହିତ ହେବ ସରଂକ୍ଷଣ ହେବ ଯେମିତିକି ପିଲାମାନଙ୍କୁ ଘରେ ଆମେ ଓଡ଼ିଆ ରଚନା ଲେଖିବାକୁ ଦେବା କି ଓଡ଼ିଆ ପ୍ରବନ୍ଧ ଲେଖିବାକୁ ଦେବା ଯେମିତିକି ପିଲାମାନେ ଓଡ଼ିଆ ପ୍ରବନ୍ଧ ପଢ଼ିଲେ ଓଡ଼ିଆ ଭାଷାକୁ ଉନ୍ନତମାନର ଲେଖି ପାରିବେ କି କହିପାରିବେ ଓଡ଼ିଆ ରଚନା ଆମେ ଲେଖିବାକୁ ଦେବା ବିଭିନ୍ନ ଋତୁ ବିଷୟରେ ଲେଖିବାକୁ ଦେବା ଓଡ଼ିଆ ଭାଷାରେ ଓ ଯେମିତିକି ଓଡ଼ିଆ ଭାଷା କି ଓଡ଼ିଆ ବାର୍ତ୍ତାକୁ ନେଇକି ଆମେ ପିଲାମାନଙ୍କର କଲେଜ୍ କି ସ୍କୁଲ୍ରେ ପ୍ରତିଯୋଗିତା ରଖିବା ଯାହାଦ୍ୱାରାକି ପିଲାମାନଙ୍କର ଓଡ଼ିଆ ଭାଷା କହିବାରେ ଲେଖିବାରେ ସକ୍ଷମ ହୋଇପାରିବେ ଓ ସେମାନଙ୍କର ଓଡ଼ିଆ ଭାଷା ଓ କୁ ଲେଖିବାକୁ ପଢ଼ିବାକୁ ସେମାନଙ୍କର ଇଚ୍ଛା ପ୍ରକାଶିତ ବଢ଼ିବ ଆଗାମୀ ପିଢ଼ିମାନଙ୍କୁ ଓଡ଼ିଆ ଶିଖିବାପାଇଁ ପ୍ରୋତ୍ସାହିତ କରିବା ଦ୍ୱାରା ଭବିଷ୍ୟତରେ ଆମର ଓଡ଼ିଆ ଭାଷା ବହୁତ ଆଗକୁ ଯିବ ଓ ସୁଦୃଢ଼ ହୋଇପାରିବ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା କରିବା ଗୀତ ଶୁଣିବା ପୌରାଣିକ ଗପ ଶୁଣିବା ଲେଖିବା ପିଲାମାନେ ଘରେ ବସିବାବେଳେ ସି ପିଲାମାନଙ୍କୁ ଓଡ଼ିଆ ଗପ ଶୁଣାଇବା ଏହା କଲେ ଓଡ଼ିଆ ଭାଷାର ଉନ୍ନତମାନର ସରଂକ୍ଷଣ ହୋଇପାରିବ ଓ ପ୍ରୋତ୍ସାହିତ ମଧ୍ୟ ହୋଇପାରିବ